ଭାରତରେ ଝିଅମାନଙ୍କ ଶିକ୍ଷା ଉତ୍ସାହିତ କରିବା ପାଇଁ ଲାପ୍ଟପ୍ ଓ ସାଇକେଲ୍ର ଯୋଜନା ବହୁତ୍ ଭଲ୍ ଅଛେ କାଁ ହେଲାକି ଜଣେ ଜଣେ ସାଇକେଲ୍ରେ ଆସ୍ବାର୍ ଲାଗି ତାକର୍ ଘରେ ଇଚ୍ଛା ଥିଲେ ବି ଚାଲି ଚାଲି ଆସୁଛନ୍ କି ତାକର୍ ଘର୍ ଦୁଇ ଚାର୍ କିଲୋମିଟର୍ ଦୂରେ ଥିଲେ ବି ସେମାନେ ଆସି ନାଇଁ ପାର୍ବା ଆର୍ ଲାପ୍ଟପ୍ ଯେନ୍ତା ଲାପ୍ଟପ୍ର ଭଲ୍ ହେଇଛେ କି ଲାପ୍ଟପ୍ ହେନେ ଗାରିବ ଘର ସେ ଯାହାର୍ ପଢ଼୍ବାର୍ ଆଗ୍କେ ବହୁତ୍ ଇଚ୍ଛା ଅଛେ ହେଲେ ତାର୍ ଘରେ ତାହାକେ ଲାପ୍ଟପ୍ କେହି ନାଇଁ ଦେବା ଲାପ୍ଟପ୍ ଦେବା ଦ୍ଵାରା ସେ କିଛି ଇନ୍କମ୍ କରିପାରୁଛେ ଅନ୍ଲାଇନ୍ରେ କିଛି ଗୁଟେ ସବ୍ମିଟ୍ କରିପାରୁଛେ ଅନ୍ଲାଇନ୍ରେ କିଛି ଶିଖିପାରୁଛେ ତ ତାର୍ ଲାଗି ଭଲ୍ ଅଛେ ଆର୍ ସାଇକିଲ୍ ସାଇକିଲ୍ ହଉଛେ ଝିଅମାନ୍କର୍ ଲାଗି ଗୁଟେ ଭଲ୍ ଅଛେ ସୁବିଧା ଝିଅମାନେ ଯେନ୍ତିକି ଚାଲି ଚାଲି ଆସ୍ଲା ବେଳେ ଲେଟ୍ ହେଇ ଯାଇସି ସ୍କୁଲ୍ରେ ଠିକ୍ ଟାଇମ୍ରେ ପହଞ୍ଚି ନାଇଁ ପାରନ୍ ଏଆଡେ ଘରର୍ ପରିସ୍ଥିତି ଲାଗି ବି କିଛି କାମ୍ କର୍ବାକେ ପଡ଼୍ସି